ହଁ ହ୍ୟାଲୋ ନମସ୍କାର ଅଛେ ଯେ ଆପଣ କେନ ସୋର୍ ପାଏଲେ ହଁ ହଁ ହଁ ହଁ ହେଟା ପୁରା ସେଣ୍ଟ୍ରାଲ୍ ପଏଣ୍ଟରେ ଅଛେ ଆମର୍ ଷ୍ଟଲ୍ଟା ନାଇଁ ନାଇଁ ନାଇଁ ମେନ୍ ରୋଡ଼ରେ ଅଛେ ଟାଉନ୍ ଆମର୍ଟା ହେଲା ସୋନପୁର ଟାଉନ୍ରେ ଅଛେ ହଁ ହଁ ପୁରା ସେଣ୍ଟ୍ରାଲ୍ ପଏଣ୍ଟରେ ବଇଲି ଯେ ଭଲ୍ ଜାଗାରେ ଅଛେ ଟିକେ ଅଧିକା ରେଟ୍ ବି ପଡ଼ବା ଷ୍ଟାର୍ଟିଂରେ ଟିକେ ଅଧିକା ଦେଇପାରବେ ସିକ୍ୟୁରିଟି ପଡ଼ିବା ସିକ୍ୟୁରିଟି ପଡ଼ିବା ଦୁଇ ଲକ୍ଷ ଆଉ ମେନ୍ ପଏଣ୍ଟରେ ଆପଣଙ୍କର ବିକ୍ରି ବି ସେନ୍ତା ହେବା

ମାସକେ ମାସ୍ ପଡ଼ବା ପାଞ୍ଚ୍ ହଜାର୍ ଟଙ୍କା

ଡିସ୍କାଉଣ୍ଟ ତ ନେଇଁମିଲେ ଯେ କେତେ ଜନ୍ ଆସୁଛନ୍ ସେ ଷ୍ଟଲର୍ ଲାଗି ହେଁ

ହଏ ସାର୍ କେତେ ଦିନ୍ ଭିତରେ ପଇସା ଦେବେ କେତେ ଦିନ୍ ଭିତରେ ପଇସା ଦେଇପାରବେ ନାଇଁ ତ ଯଉନ୍ ଯେ ହେତେ ଟିକେ ସିକ୍ୟୁରିଟି ଟିକେ ଭାବିକରି ମୁଇଁ ଆପଣକୁଁ କହିମା ଲାଗି ଚେଷ୍ଟା କରମି ଏକରୁ ତ ନାଇଁ ଦୁଇ ତାଲା କଣ ଅଭି ୱେଟିଂରେ ଅଛନ୍ ସଭେ ମାଗୁଛନ୍

ତ ଭାବି ଚିନ୍ତିକି ଟିକେ ତ କେତେ ପନ୍ଦର ବାଏ ପନ୍ଦର ଅଛେ ପନ୍ଦର ବାଏ ପନ୍ଦର ଅଛେ ଆପଣ ଭଲ୍ କରି ଦୋକାନ୍ଟେ ଦେଇପାରବେ ଦଶ୍ ବାଏ ଦଶ୍ ଥିଲେ ସାଧାଟା ପନ୍ଦର ବାଏ ପନ୍ଦର ବଡ଼ ଦକାନ୍ଟେ ହେବା ଭଲ୍ କରି ସାମାନ୍ ପତର୍ ରଖି ପାରବେ ବାରଣ୍ଡା ଭି ଅଛେ ବାରଣ୍ଡାରେ ଆମର୍ ତାହାକେ ବାରଣ୍ଡା ବି ଛାଇଁ ଦେଇଛୁଁ ଟିକେ ଭଲ୍ ଜାଗାରେ ଭଲ୍ ଇଏରେ ଅଛେ ଆପଣ ବଢ଼ିଆ ବିକ୍ରି ହେବା ସେଣ୍ଟ୍ରାଲ୍ ଜାଗାରେ ଅଛେ ଅସୁବିଧା କିଛି ନାଇଁ ହୁଏ ହୁଁ ଆମର୍ ଟା ସଟର୍ ଲାଗିଛେ ଯେନଟା ସିକ୍ୟୁରିଟି କାଁଚ୍ କୁଚି ଲାଗଲେ ସେଟା ବିପଦ୍ ଆଏ ସଟର୍ ଟା ଚିକେ ଚୋର୍ ହାର୍ ରୁ ଟିକେ ତାର୍ ନୁ ଟିକେ ନାଇଁ ବିପଦ୍ ହଁ ହଁ ହୁଁ ହଁ ହଁ ହଁ ହଁ ହଁ ହଁ ସେନେ ରଖୁଛେ